ହଁ କେଉଁଝର ଜିଲ୍ଲାରେ କେଉଁଝର ଜିଲ୍ଲାରେ ପୁରୁଷମାନେ ପୁରୁଷମାନେ ଚାଷ ଧାନଚାଷ ଗହମ ଚାଷ ମକା ଚାଷ ବିରି ଚାଷ ଏମିତି ଅନେକ ପ୍ରକାର ଚାଷ କରି ନିଜ ପରିବାରକୁ ପୋଷନ୍ତି ଆଉ ମହିଳାମାନେ ମଧ୍ୟ କିଛି କମ୍ ନୁହଁ ସେମାନେ ବି ମଧ୍ୟ ବଢ଼ି ନିମିକି ଏମିତି ବହୁତ ପ୍ରକାର ଜିନିଷ ତିଆରି କରି ବିକ୍ରି କରନ୍ତି ଆମର ଏଇଠି ଧାନ କୃଷକମାନେ ଯେଉଁ ଧାନ ଚାଷ କରନ୍ତି ସେଇଟାରେ ବହୁତ ଭଲ ଟଙ୍କା ଲାଭ ହୁଏ ବେଳେବେଳେ ଯେଉଁଥର ମରୁଡ଼ି କିମ୍ବା ବାତ୍ୟା ହୁଏ ସେବେ ଧାନ ଧାନରେ ବହୁତ ଲାଭ ଆସିଥାଏ ଆଉ ମହିଳାମାନେ ପରୀକ୍ଷା ଯେଉଁ ମହିଳା ମାନେ ବଢ଼ି ପାମ୍ପଡ଼ ଏସବୁ ତିଆରି କରି ଅର୍ଥ ଉପାର୍ଜନ କରନ୍ତି